ଓଡ଼ିଆ ଭାଷାରେ ଆକର୍ଷଣୀୟ ଶବ୍ଦ ଅନେକ ଅଛି ସେଇ ଭିତରେ ଏହି କିଛି ଯଥା ସ୍ପୁଟନାଙ୍କ ଆର୍ତ୍ତନାଦ ଶୁକ୍ଳବସ୍ତ୍ର ଯେହବାଜରି ଏହି ଗୁଡ଼ିକ ହେଉଛି ଆକର୍ଷଣୀୟ ଶବ୍ଦ ଏବଂ ଅସାଧାରଣ ଖଣ୍ଡବାକ୍ୟ ଗୁଡ଼ିକ ହେଉଛି ଅଣ୍ଟିଛୁରୀ ତଣ୍ଟିକାଟେ ଚାଲୁଣି କହୁଛି ଛୁଞ୍ଚିକୁ ତୋ ପଛରେ କଣା ବୋଝ ଉପରେ ଲଳିତାବିଡ଼ା ଏହି ସବୁ ଗୁଡ଼ିକ ହେଉଛି ଅସାଧାରଣ ଖଣ୍ଡବାକ୍ୟ ଓଡ଼ିଆ ଭାଷାରେ ଏହି ସବୁ ଗୁଡ଼ିକ ପ୍ରୟୋଗ କରାଯାଇଥାଏ ଏବଂ ଏହା ଶୁଣିବାକୁ ବହୁତ ମନରମ ଆକର୍ଷଣୀୟ ଶବ୍ଦ ଗୁଡ଼ିକ ଓଡ଼ିଆ ଭାଷାରେ ଶୁଣିବାକୁ ଭଲ ଲାଗେ